ମୁଁ ପ୍ରଥମ ପ୍ରଥମେ ଯେବେ ରୋଷେଇ କରୁଥିଲି ଭାତ ଗାଳିବା ହାତରେ ପେଜ ପଡ଼ିଯାଇଥିଲା ସାଙ୍ଗେ ସାଙ୍ଗେ ମୋ ମାଆ କ'ଣ କଲେ ଥଣ୍ଡା ପାଣିରେ ମୋ ହାତକୁ ବୁଡ଼େଇ ଦେଲେ ବୁଡ଼େଇ ଦେଇ ତାପରେ ତା ଦେହରେ ନଡ଼ିଆ ତେଲ ମାରିଦେଲେ ନଡ଼ିଆ ତେଲ ମାରିଦେଲା ପରେ ମୋ ହାତ ଟିକେ ଭଲ ହୋଇଯାଇଥିଲା ଆଉ ତାପରେ ମୁଁ ବୁଦ୍ଧି ଖର୍ଚ୍ଚ କରିକିରି ରୋଷେଇବାସ କରେ ରୋଷେଇ କଲା ସେମିତି ବିପଦର ସମ୍ମୁଖୀନ କେବେ ହୋଇନି ଆଉ ମୋ ପରିବାରରେ କୋଡ଼ିଏ ଜଣ ଅଛନ୍ତି ମୋ ଶାଶୁ ଶଶୁର ଯାଆ ଦେଢ଼ଶୁର ସମସ୍ତେ ମିଶିକି ସମସ୍ତେ ସମସ୍ତେ ବହୁତ ଭଲ ପାଆନ୍ତି ମୋ ରୋଷେଇ ବି ସମସ୍ତେ ଭଲ ପାଥାଆନ୍ତି ସମସ୍ତଙ୍କୁ ଖାଇବା ପିଆବାକୁ ସବୁ ଦିଏ ମୁଁ ମୋ ଶାଶୁ ଯିଏ ବନ୍ଧୁବାନ୍ଧବ ଆସିଲେ ଭାରି ଭଲ ପାଆନ୍ତି ମୋତେ କୁହନ୍ତି ରୋଷେଇ କରିବା ପାଇଁ ରୋଷେଇ କର ଖାଇବାକୁ ଦେ କର ସବୁ ଭଲ ଇଏ କରନ୍ତି ଆଉ ଆଉ ରୋଷେଇ ରୋଷେଇ ରୋଷେଇ ଗୋଟେ ଏମିତି ଜିନିଷ ଯେ ଆମେ ଗୃହିଣୀଙ୍କର ଭାରି ପସନ୍ଦ ସବୁ ଜିନିଷ ରୋଷେଇ କରିବାରେ ରୋଷେଇ ରୋଷେଇ ଆମର ଏମିତି ରୋଷେଇ ବି ଆମେ କରୁ ଯେହେତୁ ଘର ପରିବାର ସମସ୍ତେ ଏକଜୁଟ ହେଇ ଖାଉ ଭାତ ଡ଼ାଲମା ଏମିତି ସବୁକିଛି ସମସ୍ତେ ଆମେ ଖୁସିରେ ରହୁ ରୋଷେଇ କରି ବିି ଆମେ ସମସ୍ତେ ମିଳିମିଶିକି ରୋଷେଇବାସ କରୁ ଆଉ କେବେ କିଛି ବିପଦର ସମ୍ମୁଖୀନ ବି ହୋଇନି ବୁଦ୍ଧି ଖର୍ଚ୍ଚ କରି କାମ ଭାବେ କୌଣସି ବିପଦ କେବେ ଆସିବନି ସେଥିପାଇଁ କିଛି କାମ କରିବା ପୂର୍ବୁରୁ ଆଗ ନିଜେ ଟିକେ ହୁସିଆରେ ହେଇ ରହିଲେ ସବୁ ଜିନିଷର ସମାଧାନ ହେବ ଆଉ ଟିକେ ଖାମଖିଆଲ ହେଲେ ସବୁ ବିପଦ ପାଖକୁ ପଳେଇ ଆସିବ ସେଥିପାଇଁ କେବେ କିଛି ତରତର ବି ଇଏ ହଁ କରିବି ରୋଷେଇ ଘରେ ଧୀରସ୍ଥିର ମନରେ ରୋଷେଇ କଲେ ସବୁ ଜିନିଷର ସମାଧାନ ହୋଇପାରିବ